ହଁ ମ୍ୟାଡ଼ାମ୍ ନମସ୍କାର ଆପଣ ସେଲିବ୍ରେଟି ମୁଁ ଆପଣଙ୍କର ବହୁତ ବଡ଼ ଫ୍ୟାନ୍ ମ୍ୟାମ୍ ଆପଣ ମୋତେ ନା ଆପଣଙ୍କ ବହୁତ ଭଲ ଲାଗେ ଏମିତି ସେମିତି ବହୁତ ସେଲିବ୍ରେଟି ନା ଆପଣ ମାନେ ହଁ ମୁଁ ଆପଣଙ୍କ ସବୁ ସୋ ଦେଖେ କେଉଁଟା ବି ମିସ୍ କରିନି ସବୁ ଦେଖେ ବହୁତ ଭଲ ଲାଗେ ମୋତେ ମ୍ୟାମ୍ ପାଉ ପାଉ ପାଇଗଲି ଆପଣଙ୍କ ନମ୍ବର୍ଟା ଆଉ ମ୍ୟାମ୍ ଆପଣ କେମିତି ଏମିତି ସେଲିବ୍ରେଟି ହେଲେ ମୁଁ ସିନା ଆପଣଙ୍କ ବହୁତ ମ୍ୟାମ୍ ଆଉ ନା ମ୍ୟାମ୍ ଆପଣଙ୍କର ନା ମୋତେ ବହୁତ ମାନେ ବହୁତ ସାରା ବହୁତ ଭଲ ଲାଗେ ଆପଣଙ୍କର ସବୁ ମାନେ ସଙ୍ଗ୍ ମାନେ ବହୁତ ଭଲ ଲାଗେ ମ୍ୟାମ୍ ମୁଁ ବହୁତ ବଡ଼ ଫ୍ୟାନ୍ ଆପଣଙ୍କର ଏମିତି ତ ଆପଣଙ୍କର ସବୁ ସ

କେଉଁଟା ବି କେବେ ମିସ୍ କରିନି ସବୁ ଦେଖେ ସବୁ ବେଳେ ଦେଖିବା ମିସ୍ କଲେ ବି ଆଉ ଥରେ ଇପିସୋଡ଼୍ଟା ଆଉ ଥରେ ରିପିଟ୍ ହୁଅନା ପୁଣି ଆଉ ଥରେ ଯାଇ ଦେଖି ଦିଏ ଆପଣଙ୍କୁ ବହୁତ ଲାଇଫ୍ରେ ଷ୍ଟ୍ରଗଲ୍ କରି ବାକୁ ପଡ଼େ ନା ମ୍ୟାମ୍ ସେଲିବ୍ରେଟି ହେବା ପାଇଁ

ସେମାନେ ତ ପର୍ସନାଲ୍ ଲାଇଫ୍ରେ ସକ୍ସେସ୍ ହେବନି ନା କ'ଣ ମ୍ୟାମ୍ କହିଲେ ଆପଣ କ'ଣ କହିଲେ ଶୁଣି ପାରିଲିଣି ଠିକ୍ ସେ ଯେ ମ୍ୟାମ୍ ମୋ ଦ୍ୱାରା ସେ ସବୁ ହେବନି ଆପଣ ବହୁତ ଫେମସ୍ ଅଛନ୍ତି ନା ମ୍ୟାମ୍

ଆପଣ ମୋର ବହୁତ ପ୍ରିୟ ମ୍ୟାମ୍ ସେଥିପାଇଁ ମୁଁ ଯେ ଯେମିତି କରିଥିଲି ନମ୍ବର୍ଟା ବାଇଚାନ୍ସ୍ ମିଳିଗଲା ଆପଣଙ୍କ ନମ୍ବର୍ଟା ସେ ଆପଣଙ୍କୁ କଲ୍ କଲି ମୁଁ ବହୁତ ମେହେନତ କଲା ପରେ ଆପଣଙ୍କ ନମ୍ବର୍ଟା ମୋତେ ମିଳିଲା ହଁ ଦେଖେ ବହୁତ ଭଲ ବି ଲାଗେ ହଁ ହଉ ମ୍ୟାମ୍ ରଖୁଛି